ହଁ ଦେଖିବାବେଳେ ତ ମୁଁ ଗେମ୍ ଖେଳିଛି ଯେମିତିକି ଲୁଡ଼ୁ ଗେମ୍ ଖେଳିଛି ମୋତେ ବହୁତ ପ୍ରଭାବିତ କରିଥାଏ ମାନେ ଲୁଡ଼ୁ ଖେଳରେ ଯେତେବେଳେ ମାନେ ଆମର ଚାରିଟା ମାନେ ରହେ ସେ ଚାରିଟା ଇଏରେ ମାନେ ଦେଖିବାକୁ ଗଲେ କିଏ ଜିତିବ କିଏ ହାରିବ ପୁରା ମାନେ କଣ୍ଟ୍ରାଷ୍ଟର ସହିତ ଯେଉଁ ଲୁଡ଼ୁ ପକାଯାଏ କି ଚାରି ଚାରି ଫୁଟ ଛଅ ଫୁଟିଲେ ଯେତେବେଳେ ମୋର ସବୁଠୁ ତ ମୁଁ ବହୁତ ଖୁସି ହେଇଯାଏ ବୁଝିଲେକି ଛଅ ଫୁଟିଲା ପରେ ଆଉ ଜଣେ ପାଞ୍ଚରେ ଥିବ ମୋର ପାଞ୍ଚରେ ହେଲେ ତାକୁ ମାରିବା ପାଇଁ ଯେନ୍ତି ତାର ବକ୍ସକୁ ଆଉଥରେ ଆସିବହେରି ସେ ମାନେ ଖେଳିବା ପାଇଁ ସେ ଖେଳ ସହିତ ମାନେ ସାପ ଖେଳ ଗୋଟେ ଅଛି ମଧ୍ୟ ମାନେ ତା' ପାଖରେ ଯାଇକିରି ପହଞ୍ଚିଲେ ସେ ମୋ ଗୋଟେ ସିଢ଼ି ଥିବ ଉପରେ ଥିବ ସେ ସିଢ଼ିରୁ ପୁରା ତଳକୁ ମଧ୍ୟ ପୁରା ସିଏ ପଳେଇବ ବୁଝିଲେ ଗେମ୍ ମାନେ ହେଲେ ମୋତେ ମଜା ଲାଗେ ଏଇ ଯେ ଲୁଡ଼ୁ ଗେମ୍ ଗୋଟେ ସାପ ଗେମ୍ ଗୋଟେ ଏଇ ଖେଳ ମଜା ଲାଗେ ଆହୁରି ବି ଗେମ୍ ଅଛି ଆମର ଯେମିତିକି ବାସ୍କେଟ୍ ମାନେ ଗେମ୍ ମଧ୍ୟ ଅଛି ସେ ଗେମ୍ ବି ବଢ଼ିଆ ମଜା ଲାଗେ ବାସ୍କେଟ୍ ଗେମ୍ ମାନେ ଜଣଙ୍କୁ ମାନେ ଜୁରା ଟାଇପର ମାରିଲା ଟାଇପର ସେ ଗେମ୍ ବଢ଼ିଆ ମଜାଲାଗେ ଆଉଥରେ ବାସ୍କେଟ୍ ସଜା ହବ ମାନେ ବହୁତ ଭଲ ଗେମ୍ ସେଇଟା ବି ଦେଖିବାକୁ ଗଲେ କିଛି ଖରାପ ଗେମ୍ ନାହିଁ ଭଲ ଗେମ୍